ହ୍ୟାଲୋ ଲକ୍ଷ୍ମୀ ହୋଟେଲ୍ରୁ କହୁଥିଲେ ମୁଁ ଯେଉଁ ଖାଲି ଗୋଟେ ଡାଲି ଡାଲମା ଆଉ ରୁଟି ଅର୍ଡ଼ର୍ କରିଥିଲି ସେଟାର ପ୍ୟାକେଜିଂ ଖରାପ ଥିଲା ପ୍ୟାକେଜିଂ ଖରାପ ଥିଲା ହେଉଥିଲା ଢାଳି ଯାଇଥିଲା ଆପଣମାନେ ପ୍ୟାକେଜିଂ କରିପାରି ନାହାନ୍ତି ତେଣୁ କରି ମୁଁ ଆପଣମାନେ ଖାଇବା ଫେରାଇ ନିଅନ୍ତୁ ମୋ ପଇସା ଫେରାଇ ଦିଅନ୍ତୁ